ମୁଁ ଯେଉଁ ନେକଲେସଟି କିଣିଥିଲି ତାର ଗୋଟିଏ ଭ ଭଲ ଗୁଣ ହେଉଛି ଯେତେବେଳେ ମୋ ସ୍ତ୍ରୀ ପିନ୍ଧୁଛି ତାହା ପୁରା ସାଇଜରେ ପଡ଼ିକି ରହୁଛି ମୋତେ ଭଲ ଲାଗୁଛି ଦେଖିବା ପାଇଁ